ମୁଁ ବହୁତ ଭଲ୍ସେ ଦୌଡ଼େ ମୋର ଫେଭ୍ରେଟ୍ ହେଉଛି ଦୌଡ଼ିିବା ହିଁ ମୋର ବହୁତ ଭଲ ଯେହେତୁ ଦୌଡ଼ିବା ହିଁ ବହୁତ ଭଲ ଜିନିଷ ଦୌଡ଼ିଲେ ହିଁ ଶକ୍ତି ମିଳିଥାଏ ଏବଂ ନମନୀୟତା ପ୍ରତିଶତ ଅନ୍ତର୍ଭୁକ୍ତ ରହିଛି ଆପଣଙ୍କର ସ୍ଥିତି ରୁଟିିନ୍ କ'ଣ ମୋର ଦୌଡ଼ିବା ହିଁ ବହୁତ ଭଲ ହୋଇଥାଏ ସବୁଠୁ ମୋର ପ୍ରିୟ ଖେଳ ହେଉଛି ଦୌଡ଼ିିବା ମୋର ସବୁ କିଛି ହେଉଛି ହିଁ ଖେଳିବାରେ ବହୁତ ଭଲ ହୋଇଥାଏ ସବୁକିଛି ଭଲସେ ହିଁ ହୋଇଥାଏ ଦୌଡ଼ିବା ରୁଟିନ୍ରେ ଶକ୍ତି ଏବଂ ନମନୀୟତା ସବୁକିଛି ଭରି ରହିଥାଏ ଦୌଡ଼ିବା ଯୋଗୁଁ ସବୁକିଛି ହୋଇଥାଏ ନିଜ ଶରୀର ଫିଟ୍ ହୋଇଥାଏ ଯୁଆଡ଼େ ଛାଲି ଛାଲି ଲୋକ ମଧ୍ୟ ଚାଲିଯିବେ ଚାଲି ଚାଲି ଯେଉଁଟା ମଧ୍ୟ ହେଲେ ମୁଁ ଦୌଡ଼ିବାରେ ହିଁ ବହୁତ ପସନ୍ଦ କରେ ଆମେ ଛୋଟବେଳେ ସ୍କୁଲ୍ରେ ମଧ୍ୟ ଦୌଡ଼ିବାରେ ବହୁତ ଇଣ୍ଟରେଷ୍ଟ୍ ଦେଉ ଶନିବାର ଦିନ ଇସ୍କୁଲ୍ରେ ସାଙ୍ଗସାଥିମାନଙ୍କ ସହିତ ଦୌଡ଼ିଲେ ନିଜକୁ ଟିକିଏ ପସନ୍ଦ ଲାଗିବ ସବୁବେଳେ ଧୌଡ଼ିବା ହିଁ ଇଣ୍ଟରେଷ୍ଟ୍ କରିବା ଉଚିତ୍ ସବୁବେଳେ ସବୁ ସମୟରେ ଦୌଡ଼ିବା ହିଁ ବହୁତ ଇଣ୍ଟରେଷ୍ଟ୍ କଥା ସବୁବେଳେ ଦୌଡ଼ିବା ଥିଲେ ହଁ ଭଲ ନିଜ ଦେହ ଭଲରେ ରହିବ ସବୁକିଛି ସବୁକିଛି ବି ସବୁକିଛି ଭଲରେ ହିଁ ରହିଥାଏ ଦୌଡ଼ିବା ସବୁକିଛି ଏକ ନମ୍ବର୍ ହୋଇକି ରହିଥାଏ ଶକ୍ତ ଶକ୍ତି ଏବଂ ଶକ୍ତ ଶକ୍ତି ମିଳିଥାଏ ଦୌଡ଼ିବାରେ ଯେତିକି ଆମ ଖାଦ୍ୟ ଖାଇଦେବୁ ନ ଦୌଡ଼ିଲେ ଆମକୁ ଯେଉଁଟା ମିଶା ନ ଖାଦ୍ୟ ନ ଖାଇଥାଉ ଦୌଡ଼ିଲେ ବହୁତ ଭୋକରେ ମୁଣ୍ଡ ବି ବୁଲାଇଥାଏ ସେମିତି ଖାଇକି ଦୌଡ଼ିଲେ ହିଁ ଭଲ ଲାଗିବ ଶକ୍ତି ମିଶା ହୋଇଥାଏ ଯେମିତି ଦୌଡ଼ିଲେ ହିଁ ଶକ୍ତି ମିଳିବ ଟିକିଏ ଆଗକୁ ଯାଇପାରିବା ଚାଲି ଚାଲିି ତ ଯିଏ କେହି ମିଶା ପାରନ୍ତି ରୁଟିିନ୍ରେ ଶକ୍ତି ଏବଂ ନମନୀୟତା ହୋଇଥାଏ ଦୌଡ଼ିବା ରୁଟିିନ୍ରେ ଶକ୍ତି ଏବଂ ନମନୀୟତା ହୋଇଥାଏ ସବୁକିଛି ଭଲସେ ହୋଇ କାମ କରିବାକୁ ପଡ଼ିଥାଏ ସବୁକିଛି ଭଲସେ ଦୌଡ଼ିବା ହେଉଛି ନିଜର କ୍ଷମତା ନିଜେ ଦୌଡ଼ିଲେ ହିଁ ସବୁକିଛି ଭଲ ରହିବା ନିଜର ଦେହ ମନ ସବୁ ବିବେକ ସବୁକିଛି ଭଲରେ ରହିଥାଏ ଆପଣଙ୍କ ରୁଟିନ୍ କ'ଣ ମୋର ଜାଣିବା ଅନୁସାରେ ଦୌଡ଼ିଲେ ନିଜ ଗୋଟେ ଲୋକ ଯଦି ଦୌଡ଼ିଲେ ହିଁ ଭଲ କରିପାରେ ନିଜର ଶରୀରକୁ ବହୁତ ମଜବୁତ କରିପାରେ ସାନ ପିଲା ଇସ୍କୁଲ୍ ବେଲା ସାନ ଛୋଟ ଛୋଟବେଲେ ଧୌଡ଼ିବାରେ ବହୁତ ଇଣ୍ଟରେଷ୍ଟ୍ ଥାଉ ଖେଳିବା କୁୁଦିବାରେ ଧୌଡ଼ିବାରେ ଆଗକୁ ଯାଇଥାଉ ସ୍କୁଲ୍ରେ ମଧ୍ୟ କେମିତି ଖେଳ କେମିତି ଦୌଡ଼ିବେ କେମିତି ନାହିଁ ସବୁ ସାର୍ମାନେ ଶିଖାଇଦିଅନ୍ତି ଶନିବାର ଦିନ ନହେଲେ ସମସ୍ତେ ଏକାଠି ରହିକିନା ଦୌଡ଼ିବା ପ୍ରାକ୍ଟିସ୍ କରିଥାଉ ଦୌଡ଼ିଲା କ'ଣ ଆମର ସବୁକିଛି ଭଲ ରହିବ ଦେହ ଶରୀର ସବୁକିଛି ଏକଜୁଟ୍ ହେବ ସବୁକିଛି ଭାଙ୍ଗିବ ନାହିଁ ଶକ୍ତଶାଳରୁ ଭିନ୍ନ ହୋଇଯିବ ସବୁ କିଛି ଭଲସେ ରହିଥାଏ ଯେହେତୁ ସେଇଟା ପାଇଁ ଦୌଡ଼ିବା କଥା ଦୌଡ଼ିଲେ ହିଁ ଭଲ ସବୁ ଶକ୍ତିରୁ ସୁରକ୍ଷା ମିଳିଥାଏ ଦୌଡ଼ିବା ଯୋଗୁଁ ହିଁ ସବୁକିଛି ମିଳିଥାଏ